ବଗିଚାରେ ମୁଁ କିଛି କାମ କରିବାକୁ ଭଲ ପାଏ ଛୋଟ ଛୋଟ ଚାରାଗଛ କିଛି ଲଗାଏ ବାଡ଼ି କଡ଼ ମାନଙ୍କରେ ବଡ଼ ମଧ୍ୟ ଗଛ ଲଗାଏ ଯେମିତି ଆମ୍ବ ଗଛ ପଣସ ଗଛ ଇତ୍ୟାଦି ଫଳ ଗଛ ଆଉ ମୁଁ ଏତିକ ସବୁ ଲଗାଇବାକୁ ପସନ୍ଦ କରେ ଏ ସବୁଥିରୁ ଆମେ କିଛି କିଛି ଫଳ ଫଳିଲେ କି କିଛି ପବନ ମଧ୍ୟ ଆମକୁ ମିଳେ ଏ ସବୁଥିରେ ଆମକୁ ଅକ୍ସିଜେନ୍ ଆଜିକାଲି ଯୁଗରେ ଲୋକ ବଡ଼ ବଡ଼ ଗଛ ମଧ୍ୟ କାଟି ଦେଉଛନ୍ତି ଏସବୁ ଦ୍ୱାରା କିଛି କାଟି ଦେବାରୁ ତ ଆମକୁ ବହୁତ ଗରମ ମଧ୍ୟ ହୁଏ ଆମେ କିଛି ବଡ଼ ବଡ଼ ଗଛ ଲଗାଇବା ନିହାତି ଦରକାର ଆଉ ଛୋଟ ଛୋଟ ଚାରା ଗଛ ହେଉ କି ଫୁଲ ଗଛ କି ଫ ପନିପରିବା ଗଛ ଏସବୁଥିରେ ଆମେ ବର୍ଷକୁ ଥରେ ଆମେ ଫଳ ଫଳିଲେ ଆମେ ଫ୍ରେସ୍ ପରିବା ପାଇବା ବାହାରୁ ଯେଉଁ କିଣୁଛେ ଆମେ ରୋଗ ମଧ୍ୟ କିଣୁଛେ ସେଥିରେ କେତେ କୌଣସି କୀଟନାଶକ ବ୍ୟବହାର ହେଉଛି ଏସବୁ ଆମକୁ ଦେହ ପାଇଁ ବହୁତ ଖରାପ ଏସବୁ ଖାଇଲେ ଆମ ଦେହରେ ରୋଗ ସୃଷ୍ଟି ହୁଏ କିନ୍ତୁ ବାରି ଘରୁ ଆମକୁ ଆମେ କୌଣସି କୀଟନାଶକ ଔଷଧ ବ୍ୟବହାର କଲେ ଆମେ ସାର ପିଡ଼ିଆ ପିଡ଼ିଆ ଦେଇ ଏସବୁ ଆମେ ବ୍ୟବହାର କରୁନେ ଆମେ ତାକୁ ଗୋବର ଖତ ସାର ଦେଇ ଏସବୁ ଆମକୁ ଆମେ କରୁଛୁ ଫ୍ରେସ୍ ପରିବା ପାଇଲେ ଆମ ଏସବୁ ଫଳ ଦେଖିଲେ ଆମ ମଧ୍ୟ ଖୁସି ହେଉ ଏସବୁଥିରେ ଆମକୁ ବହୁତ ଆନନ୍ଦ ମିଳେ ଆମେ ଏସବୁକୁ ସବୁ ବଗିଚାମାନଙ୍କୁ ଘଣ୍ଟାଏ ସନ୍ଧ୍ୟା ବେଳେ ଘଣ୍ଟାଏ ସକାଳେ ହେଉ ଏସବୁଥିରେ କାମ କଲେ ଆମ ଦେହ ମଧ୍ୟ ଭଲ ରୁହେ ଆମ ମନକୁ ମଧ୍ୟ ଭଲ ଲାଗେ ଏସବୁଥିରେ ଫଳ ଫଳିଲେ ବଡ଼ ବଡ଼ ଗଛ ମାନଙ୍କରେ ଆମକୁ ବହୁତ ଖୁସି ଲାଗେ ଆମ ପିଲାମାନେ ମଧ୍ୟ ଆମମାନଙ୍କଠାରୁ କିଛି ଶିଖନ୍ତି ଏସବୁ ବଡ଼ ଗଛମାନଙ୍କରେ କିଛି ଫଳ ଫଳିଲେ ତାଙ୍କୁ ମଧ୍ୟ ଖୁସି ଲାଗେ